ଆମ ଅଞ୍ଚଳର ଲୋକମାନେ ରଥଯାତ୍ରା ସମୟରେ ବାରିପଦା ଯିବା ପାଇଁ ପସନ୍ଦ କରନ୍ତି ଏବଂ ସେଠାରେ ପ୍ରଭୁ ଜଗନ୍ନାଥ ମନ୍ଦିର ଅଛନ୍ତି ଏବଂ ସେମାନେ ସେଇଠୁ ଜଗନ୍ନାଥ ମନ୍ଦିର ଠାରୁ ରଥ ଟଣା ହୁଏ ଆଗକୁ ଥିବା ମାଉସୀ ବାଡ଼ି ଯାଏଁ ସେଠାରେ ତିନି ଦିନ ଧରି ରଥଯାତ୍ରା ହୋଇଥାଏ ଆମେ ବି ମଧ୍ୟ ଯାଇଥାଉ ଘରୋଇ ଲୋକମାନଙ୍କ ସହିତ ଏଥର ଆମେ ଯାଇ ଦିନ ବହୁତ ହିଁ ବହୁତ ଭିଡ଼ ହୋଇଥାଏ ଏଥର ଆମେ ଯାଇ ପ୍ରଥମେ ଜଗନ୍ନାଥ ବଳଭଦ୍ର ଏବଂ ମାଁ ସୁଭଦ୍ରାଙ୍କୁ ଦର୍ଶନ କରି ସେଠାରେ ଭୋଗନେଇ ରଥ ଟାଣି ତା'ପରେ ମେଳା ବୁଲି ସାରି ସେ ଟିମ୍ ଏଇ ମିନାବଜାର ମଧ୍ୟ ହେଇଥାଏ ସେଠାରେ ବୁଲି ମଉଜ ମସ୍ତି କରି ଅନେକ ଜିନିଷ କିଣି ତା'ପରେ ଆମେ ଆସିଥାଉ ଏବଂ ଆମ ଅଞ୍ଚଳରେ ଥିବା ଶିମିଳିପାଳ ଯିବା ପାଇଁ ମଧ୍ୟ ଲୋକମାନେ ବହୁତ ପସନ୍ଦ କରନ୍ତି ପାହାଡ଼ିଆ ସ୍ଥାନ ମଧ୍ୟ ସମସ୍ତଙ୍କୁ ବହୁତ ଭଲ ଲାଗେ ଉପରରୁ ପଡ଼ୁଥିବା ଝରଣା ମଧ୍ୟ ବହୁତ ସୁନ୍ଦର ସେଠାରେ ଅନେକ ପଶୁପକ୍ଷୀ ମଧ୍ୟ ବାସ କରନ୍ତି ଏକ ଜଙ୍ଗଲୀୟ ସ୍ଥାନ ଏବଂ ସେଠାରେ ସେଠାରେ ସ୍କୁଲ୍ କିମ୍ବା କଲେଜ୍ର ଛାତ୍ର ଛାତ୍ରୀମାନେ ପିକନିକ୍ ମନେଇବା ପାଇଁ ଯାଇକି ଫିଷ୍ଟ୍ ମଧ୍ୟ କରିଆସନ୍ତି ଅନେକ ଘଞ୍ଚ ଜଙ୍ଗଲ ଏଠାରେ ବାଘ ଭାଲୁ ହାତୀ ମଧ୍ୟ ହାତୀ ବି ରହିଥାନ୍ତି ଯାହାଫଳରେ ଟିକେ ଭୟଙ୍କର ସ୍ଥାନ ମଧ୍ୟ ହୋଇଥାଏ ଆମେ ଏଥର ସାଙ୍ଗମାନଙ୍କ ସହିତ ଯାଇ ଅନେକ ଅନେକ ମଉଜ ମସ୍ତି କରିଥିଲୁ ଆମ ସହିତ ଆମ କଲେଜ୍ର ସାର୍ ମଧ୍ୟ ଯାଇଥିଲେ ଏବଂ ତା ସହିତ ଆମେ ପଞ୍ଚଲିଙ୍ଗେଶ୍ୱର ମଧ୍ୟ ଯାଇଥିଲୁ ସେଠାରେ ସେଠାରେ ପୂଜା କରି ଅନେକ ଲମ୍ବା ଲାଇନ୍ରେ ରହି ପୂଜା କରି ସେଠାରୁ ଭୋଗନେଇ ଆମେ ପଳେଇ ଆସିଲୁ